ପ୍ରତ୍ୟେକ ମଣିଷ ଜୀବନରେ ଯୋଗ ନିହାତି ଆବଶ୍ୟକ ଆଉ ମୁଁ ବା ସେଥିରୁ କେମିତି ବଞ୍ଚିତ ହେଇଥାନ୍ତି ତେଣୁ ମୁଁ ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଯୋଗ କରିବାକୁ ଯାଏ ଆମ ଘର ପାଖରେ ଗୋଟେ ରାମ ମନ୍ଦିର ଅଛି ମୁଁ ସେ ରାମ ମନ୍ଦିରକୁ ଯାଏ ଯୋଗ କରିବା ପାଇଁ ମୋ ସହିତ ଦଶ ପନ୍ଦର ଜଣ ଲୋକ ମଧ୍ୟ ଯାଆନ୍ତି ଯେଉଁମାନେ କି ଯୋଗ ଅଭ୍ୟାସ କରନ୍ତି ସେଇଠି ମଧ୍ୟ ଆମର ଜଣେ ଯୋଗ ଗୁରୁ ଅଛନ୍ତି ସେ ଯୋଗ ଗୁରୁ ଆମକୁ ଯୋଗ ଅଭ୍ୟାସ କରାନ୍ତି ଯୋଗ ଭିତରେ ଆମେ କିଛି ଆସନ କରୁ ଏବଂ ପ୍ରାଣାୟାମ ମଧ୍ୟ କରୁ ତେଣୁ ପ୍ରାଣାୟାମ ଭିତରେ ଆମେ କେତେଗୁଡ଼ିଏ ପ୍ରାଣାୟାମ କରୁ ଯେମିତିକି ଆମେ ଭସ୍ତ୍ରିକା ପ୍ରାଣାୟାମ ଆମର କପାଳଭାରତି ପ୍ରାଣାୟାମ ଅନୁଲୋମ ବିଲୋମ ପ୍ରାଣାୟାମ ଉଜ୍ଜୟି ପ୍ରାଣାୟାମ ଭାମ୍ରି ପ୍ରାଣାୟାମ ଏସବୁ ପ୍ରାଣାୟାମ ଆମେ ସେଇଠି ଅଭ୍ୟାସ କରୁ ଏବଂ ତତ୍ସହିତ ଆମେ କିଛି ଆସନ ମଧ୍ୟ କରୁ ଯେମିତିକି ଆମର ସୂର୍ଯ୍ୟ ନମସ୍କାର ଏବଂ ମଣ୍ଡୁକ ଆସନ ଶଶାଙ୍କ ଆସନ ମର୍କଟ ଆସନ ସଲ୍ଭା ଆସନ ଭୁଜଙ୍ଗ ଆସନ ବ୍ୟାଘ୍ର ଆସନ ଏବଂ ଏକପାଦ ଗ୍ରୀବାସନ ଆଉ ଗର୍ଭାସନ ଏ ସବୁ ଆସନ ମଧ୍ୟ ଆମେ ସେଇଠି ଅଭ୍ୟାସ କରୁ ଆଉ ଏଇ ପ୍ରାଣାୟାମ ଏବଂ ଆସନ କରିବା ଦ୍ଵାରା ମାନସିକ ଶାନ୍ତି ମଧ୍ୟ ମିଳେ ଯାହା ଦ୍ଵାରା ମୁଁ ପ୍ରତ୍ୟେକ ଦିନ ଏହାକୁ ଅଭ୍ୟାସ ଜାରି ରଖିଛି ଏବଂ ଆଗକୁ ମଧ୍ୟ ଜାରି ରଖିବି